ଆପଣ କହୁଛନ୍ତି କି ଆପଣଙ୍କ ଗହଣା ଦୋକାନ ବିଷୟରେ ମୁଁ ଶୁଣିଥିଲି ଆପଣଙ୍କ ଗହଣା ଦୋକାନରେ

ତ ହଲମାର୍କର ଯଦି ମୁଁ କିଛି ଗହଣା ବନେଇବା ପାଇଁ ଚାହିଁବି ତାହେଲେ ଆପଣ ମୋତେ କେତେଦିନ ଭିତରେ ଦେଇପାରିବେ

ଏବଂ ରୂପାର ପାଉଁଜି ବନେଇବା ପାଇଁ ଚାହୁଁଛି ଆପଣଙ୍କର ବାଣୀ ଖର୍ଚ୍ଚ କେମିତି ରହୁଛି ନାହିଁ ଦୋକାନକୁ ତ ମୁଁ ନିଶ୍ଚିତ ଯିବି ଆପଣ ଟିକେ ଯଦି କମ୍ କରିବେ ତାହେଲେ ମୁଁ ନିଶ୍ଚିତ ଯିବି ତଥାପି ଆପଣ କହିପାରିବେ କେମିତି କିସ ହଁ ଆପଣଙ୍କ ଜିଏସଟିରେ କିଛି ରହୁଛି କି ହଁ ପସନ୍ଦ ହେଲେ ତ ମୁଁ ନେବି

ଆପଣଙ୍କ ଦୋକାନ ତେ ମୁଁ ଖାଲି ଶୁଣିଛି ଦୋକାନଟି ଠିକ୍ କେଉଁ ଜାଗାରେ ଅଛି ଆପଣ ଟିକେ କହିପାରିବେ କି ଆଚ୍ଛା ମୋ ଘର ହେଉଛି ଡଗରା ମହାଦେବ ପାଖରେ ଅଛି ମହାଦେବ ଯିବା ପାଇଁ ଯେଉଁ ରାସ୍ତାଟା ସେଇ ରାସ୍ତା ପାଖରେ ତ ଆପଣଙ୍କ ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ଯେତେବେଳେ ଗଲେ ଆପଣଙ୍କ ଦୋକାନର ଦେଖା ମିଳିବ

ଯା ଆମେ ଚାହିଁଲେ ଧର ଆଉ ଗୋଟେ ସପ୍ତାହ ମଝିରେ ସବୁ ଜିନିଷ ଆମେ ନେବୁ ଗୋଟେ ସପ୍ତାହ ଭିତରେ ସବୁ ଦେଇପାରିବ କି ଗୋଟେ ସପ୍ତାହରେ

ଏ ଦୋକାନ ଆମର ଛୋଟ ଦୋକାନ ନା ବଡ଼ ଦୋକାନ

ତ ଠିକ୍ ଅଛି ମୁଁ କାଲି ଆପଣଙ୍କ ଦୋକାନକୁ ଯାଉଛି